ଜଳବାୟୁ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ବେଦ୍ବ୍ୟାସ୍ ଅଞ୍ଚଳକୁ ଆସିବା ପାଇଁ ହେଲେ ସର୍ବୋତମ ସମୟ ହେଉଛି ଶୀତ ଋତୁ ଶୀତ ଋତୁରେ ଆସିଲେ ଚାରିପୁର ଆଡ଼େ ମନୋରମ ଦୃଶ୍ୟ ଥାଏ ବର୍ଷା ଋତୁ ସେ ସମୟରେ ଯାଇଥାଏ ସେଥିପାଇଁ ଗଛ ପତ୍ର ସବୁ ସବୁଜ ଦେଖାଯାଉଥାଏ ସୁନ୍ଦର ସବୁ ଦେଖାଯାଉଥାଏ ଗ୍ରୀଷ୍ମ ଋତୁରେ ଆସିପାରିବେ ନାହିଁ କାହିଁକି ନା ଗ୍ରୀଷ୍ମ ଋତୁରେ ଆସିଲେ ଏପଟେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଥାଏ ଖରାର ତାତି ବହୁ ଏତେ ବଢ଼ିବା ଯୋଗୁଁ ଲୋକ ଭଲ ଭାବରେ ବୁଲିପାରିବେ ନାହିଁ ବର୍ଷା ସମୟରେ ସେହିପରି ବର୍ଷା କାରଣରୁ ଲୋକ ଠିକ୍ ସମୟ ଠିକ୍ ଟାଇମ୍ରେ ବୁଲି ପାରିବେନି ବାହାରେ ବୁଲି ଚାରିଆଡ଼େ ବୁଲିକି ଦେଖା ଦେଖି କରିପାରିବେନି ମନ୍ଦିର କି ନଦୀ ସବୁଆଡ଼େ ବୁଲିପାରିବେନି ବର୍ଷା ସମୟରେ ପାଣିର ବି କୌଣସି ଠିକଣା ନାହିଁ କେତେବେଳେ ପାଣି ବେଶୀ ବି ଆସି ଯାଇପାରେ କମ୍ ଆସିପାରେ ସେଥିପାଇଁ ଶୀତ ଋତୁ ହେଉଛି ସବୁଥିରୁ ସର୍ବୋତମ ସମୟ